ପୋଷାକ ଧୋଇବା ପାଇଁ ଆମେ ୱାସିଂ ମେସିନ୍ ବ୍ୟବହାର କରୁ କମ ପାଣିରେ ଅଳ୍ପ ସର୍ପରେ କିଭଳି ଭାବରେ ପୋଷାକ ପତ୍ର ପରିଷ୍କାର ହେଇପାରିବ ଓ ଆମ ପାଣି ଖର୍ଚ୍ଚରେ ଆମେ ମଧ୍ୟ ପୋଷାକ ପତ୍ର ଧୋଇ ନିଜର ବସ୍ତ୍ର ଗୁଡ଼ିକ ସଫା କରିଥାଉ ଟ୍ୟାପ୍ ପାଣି ବ୍ୟବହାର କରିବା ଦ୍ୱାରା ଅଳ୍ପ ପରିମାଣର ଜଳ ମଧ୍ୟ ଖର୍ଚ୍ଚ ହୋଇଥାଏ କିନ୍ତୁ ପୋଖରୀ ନଦୀ ନାଳ କୂଳରେ ଅଧିକ ଜଳ ଖର୍ଚ୍ଚ ହେଇଥାଏ ତେଣୁ ଆମେ ଟ୍ୟାପ୍ ପାଣି ବ୍ୟବହାର କରିବା ୱାସିଂମେସିନ୍ ବ୍ୟବହାର କଲେ ଜଳ ମଧ୍ୟ କମ ଖର୍ଚ୍ଚ ହେବ